ହଁ ମୁଁ ଏକ ପୁସ୍ତକ ପଢ଼ି ଅଛି ତାହା ହେଉଛି ଆମର ବ୍ୟାସକବି ଫକୀରମୋହନ ସେନାପତିଙ୍କର ରେବତୀ କାହାଣୀଟି ଏହି କହାଣୀଟି ଆମର ନାରୀ ନିର୍ଯାତନା ଉପରେ ଉପସ୍ଥିତ ଏହା ଏହି କାହାଣୀଟି ମୋତେ ଭାବ ପ୍ରବଣ କରିଦେଇଥିଲା ଓ ଯାହା ଫଳରେ ମୁଁ କାନ୍ଦି ପକାଇ ଥିଲି